ସାର୍ ନମସ୍କାର ସାର୍ ଶୃତି କହୁଥିଲି ଆପଣଙ୍କ ପାଖରେ ପଢ଼ି ଆସୁଥିଲି ଆପଣ ଏବେ ଢେଙ୍କାନାଳ କଲେଜ୍ରେ ଅଛନ୍ତି ହଁ ହଁ ହଁ ହଁ ହଁ ହଁ ପଢିଲିଣି ପ୍ଲସ୍ ଥ୍ରୀ ଗ୍ରାଜୁଏସନ୍ କରିବି ଗ୍ରାଜୁଏସନ୍ କରିବି ଯେ ଢେଙ୍କାନାଳରେ ବା ପକେଇଛି ଢେଙ୍କାନାଳରେ ମୋତେ ଲାଗୁଛି ମୋର ହୋଇଯିବ ଢେଙ୍କାନାଳରେ ମୁଁ ଆପଣଙ୍କ କଲେଜ୍ରେ ପଢ଼ିବି ଆଉ ଆପଣଙ୍କ କଲେଜ୍ରେ କେମିତି କ'ଣ ସୁବିଧା ଅଛି ଏଇ ସାଇନ୍ସ୍ ମୁଁ ସେଇଟା ଆପଣଙ୍କୁ ପଚାରୁଛି ମୁଁ କ'ଣ କଲେ ଭଲ ହେବ ମାନେ ଯିବା ଆସିବା କଲେ ଭଲ ହେବ କି କେମିତି କ'ଣ ସୁବିଧା ଅଛି କେଉଁଠି ଯିବୁ କେମିତି କ'ଣ କରିବୁ ରହିବୁ କି କ'ଣ

ହଁ ହଷ୍ଟେଲ୍ରେ କେତେ କ'ଣ ପିଲା ରହୁଛନ୍ତି

ହଁ ହଁ ଆଉ କଲେଜ୍ରେ କେମିତି କ'ଣ ରୁଲ୍ ଅଛି ମାନେ କେତେବେଳୁ ହଁ ମାନେ କେତେବେଳୁ ଯିବୁ କେତେବେଳୁ ଆସିବୁ ମାନେ ସେଇଠି କେମିତି କ'ଣ ଖାଇବା ପିଇବା କରିବୁ

ଓହୋ ଆଉ ଯେଉଁ ପରୀକ୍ଷା ଫରୀକ୍ଷା ଯେଉଁ ହେଉଛି କେମିତି କ'ଣ ତା'ର ସିଷ୍ଟମ୍ ହଷ୍ଟେଲ୍ରେ ରହିକି ପଢ଼ାପଢି କରୁଛନ୍ତି ଟିଚର୍ମାନେ ବି ଦେଖୁଛନ୍ତି ଆଉ ହଷ୍ଟେଲ୍ରେ ଖାଇବା ପିଇବା ଆଉ ସବୁ ବାଥ୍ରୁମ୍ ଫାଥ୍ରୁମ୍ ସବୁ ଠିକ୍ ଠାକ୍ ମାନେ ସେଇଠି ବୁଲିଲେ ହଉ ଠିକ୍ ଅଛି ସାର୍ ହଉ ସାର୍ ମୁଁ ରହୁଛି ଗଲେ କଥା ହେବି ଆଉ ଆପଣ କରିଦେଇଥିବେ ଆଉ ହଉ ଠିକ୍ ଅଛି ହଁ ହଁ ହଁ ହଁ ହଁ